ହଁ ମୁଁ ଜାଣିଛି ଆମ ଗାଁର ଜଣେ ବଡ଼ ଅପା ଯାଇକି ଏବେ ଜବ୍ କରୁଛନ୍ତି ସେ ବହୁତ ଭଲ ପାଠ ପଢ଼ନ୍ତି ଏବଂ ତାଙ୍କ ନାଁ ହେଉଛି ପୁଷ୍ପଲତା ମହାନ୍ତ ସେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଆମର ଗାଁର ସ୍କୁଲରେ ପଢ଼ୁଥିଲେ ତା'ପରେ ଅଷ୍ଟମ ରୁ ଦଶମ ଯାଏଁ ସୋତପୁର ହାଇସ୍କୁଲରେ ପଢ଼ିଲେ ସେମାନେ ବହୁତ ଷ୍ଟ୍ରଗଲ କରୁଥିଲେ ଯେପରିକି ସେମାନେ ସ୍କୁଲ ସକାଳୁ ଛଅଟା ବେଳେ କୋଚିଙ୍ଗ ଯାଉଥିଲେ ସାଇକଲ ଟିକି ତିନି କିଲୋମିଟର ଏବଂ ପୁଣି ନଅଟା ବେଳେ ଆସୁଥିଲେ ପୁଣି ଖାଇକି ପୁଣି ସେଇ ଦଶଟା ବେଳକୁ ସ୍କୁଲ ଯିବା ପାଇଁ ପଡ଼ୁଥିଲା ସେମାନେ ସ୍କୁଲରୁ ଚାରିଟା ବେଳେ ଆସିଲା ପରେ ଟିକେ ବୁଲିକି ତା'ପରେ ପୁଣି ପଢ଼ନ୍ତି ଛଅଟା ରୁ ପ୍ରାୟ ସେମାନେ ଦଶଟା ଯାଏଁ ପଢ଼ୁଥିଲେ ଏବଂ ସେ ସମର୍ ଛୁଟିବେଳେ ଅନେକ ଛୋଟମୋଟ କାମ ମଧ୍ୟ କରୁଥିଲେ ଯେମିତିକି ତାଙ୍କୁ ପଇସା ମିଳିବ ଏବଂ ସେଠାରେ ସେମାନେ ଖାତା ବହି କିଛି ବି ନୋଟ୍ କିଣୁଥିଲେ ଏବଂ ପ୍ଲସ ଟୁ ବେଳେ ସେମାନେ ସେମାନେ ମାଣିଦା ସ୍କୁଲ ମାଣିଦା କଲେଜରେ ପଢ଼ୁଥିଲେ ସାଇନ୍ସ ନେଇଥିଲେ ଏବଂ ସେମାନେ ପଢ଼ା ବେଳେ ପଢ଼ୁଥିଲେ ଏବଂ କେବେ ଯଦି ସ୍କୁଲ କଲେଜ ଛୁଟି ପଡ଼ିଗଲା ତ ସେମାନେ ଘରକୁ ଆସି ମାଆଙ୍କୁ ବହୁତ କାମରେ ହେଲ୍ପ କରିଥିଲେ ଏବଂ ସେମାନେ ଘରେ ସବୁ ପ୍ରକାର କାମ କରନ୍ତି ଏବଂ ତାଙ୍କ ମାଆ ବିଲ ମଧ୍ୟ ଯାଉଥିଲେ ଯାହାଦ୍ୱାରାକି ତାଙ୍କ ଘରକୁ ପଇସା ଆସୁଥିଲା ତାଙ୍କ ପଢ଼ା ଖର୍ଚ୍ଚରେ ବ୍ୟବହୃତ ହଉଥିଲା ସେମାନେ ପ୍ଲସ୍ ଟୁ ପରେ ପ୍ଲସ ଥ୍ରୀ ନକରି ସେ ଭୁବନେଶ୍ୱରରେ କ'ଣ ଗୋଟେ କୋର୍ସ କରୁଥିଲେ ତା'ପରେ ଏନ ଏମ କଲା ପରେ ସେମାନେ ଏବେ ଜବ୍ କରୁଛନ୍ତି ଯାହାକି ତାଙ୍କର ଘରକୁ ଏବେ ପଇସା ଆସୁଛି ତାଙ୍କ ମାଆ ମଧ୍ୟ ଏବେ କିଛି କାମ କରିବାକୁ ପଡ଼ିନଥାଏ ଏବଂ ତାଙ୍କୁ ମଧ୍ୟ କିଛି ଏବେ କଷ୍ଟ କରିବାକୁ ପଡ଼ିନଥାଏ ସେମାନେ ଭଲରେ ପାଠ ପଢ଼ି ଏବେ ଜବ୍ କରୁଛନ୍ତି ତେଣୁ ପାଇଁ କଷ୍ଟ କଲେ ଯାଇକରି ଭଲ ଚାକିରୀ ଖଣ୍ଡେ ପାଆନ୍ତି ସେମାନେ ଆଜି ମଧ୍ୟ ଜବ୍ କଲା ପରେ ବି ଅଧିକ ଭଲ ଜବ୍ କରିବାକୁ ଚେଷ୍ଟା କରୁଛନ୍ତି ସେଇ ଜବ୍ ସହିତ ସେମାନେ ପଢ଼ାପଢ଼ି ମଧ୍ୟ କରୁଛନ୍ତି ଯାହାଦ୍ୱାରା ସେମାନେ ଅଧିକ ଭଲ ଚାକିରୀ କରିପାରିବା